ଚିତ୍ର କରିବାର କୌଣସି ବୟସ ନାହିଁ ଏବେ ଛୋଟ ଛୋଟ ପିଲାମାନଙ୍କୁ ଡ୍ରଇଂ କ୍ଲାସ୍ ଇତ୍ୟାଦି ସବୁଠି ପଠା ହଉଛି ଯେ ଛୋଟ ପିଲାଠୁ ବି କରିକି ଆରମ୍ଭ କରିକି ବୁଢ଼ା ବୁଢ଼ୀ ଏଜ୍ ପର୍ଯ୍ୟନ୍ତ ସମସ୍ତେ ଡ୍ରଇଂ କରିପାରନ୍ତି ସେମିତି କିଛି ଆର ଏଜ୍ ଲିମିଟ୍ ନାହିଁ ସେସବୁ ଗୋଟେ ଗୋଟେ ଲୋକମାନଙ୍କର ଇଚ୍ଛା ସେସବୁ ତାଙ୍କ ଇଚ୍ଛାକୁ ନେଇକିନା ଡ୍ରଇଂ କରନ୍ତି ସେ ଡ୍ରଇଂ କ୍ଲାସେସ୍ ବି ହୁଏ ସ୍କୁଲ ମନକରେ ଆଜିକାଲି ଡ୍ରଇଂ କ୍ଲାସେସ୍ ଏକ୍ସଟ୍ରା ଆର୍ଟ କ୍ଲାସେସ୍ ବୋଲି କହିକି ଅଲଗା ଆର୍ଟ କ୍ଲାସ୍ ଥାଏ ସେଠି ଆର୍ଟ କ୍ଲାସରେ ମାଟିରେ ବି ଆର୍ଟ କରନ୍ତି ସ୍କେଚ୍ ମନକରେ ପେନସିଲ୍ ମନକରେ ପେଣ୍ଟ କଲର୍ ମନକରେ କେତେ ପ୍ରକାରର ଆର୍ଟ କ୍ଲାସ୍ ଯାକ ଅଛି ଆଜିକାଲି ଆର୍ଟ ବେଶୀ କଲେ ଭଲ ବି କାହିଁକିନା ଆମ ନେଚର୍ସକୁ ଦେଖାଯାଇଥାଏ ପ୍ରାୟ ଆର୍ଟ ଯେତିକି କରନ୍ତି ଆଉ ପିଲାମାନଙ୍କୁ ସେସବୁରେ ଆଗକୁ ନେଲେ ଭଲ କାହିଁକିନା ତାଙ୍କମାନେ ଆମର ଗୋଟେ ଗୋଟେ ଭବିଷ୍ୟର ପିଲାମାନେ ତାଙ୍କୁମାନଙ୍କୁ ସେସବୁ ଶିଖେଇଲେ ଭଲ କାହିଁକିନା ଜବ୍ ଆକା ଖାଲି ସବୁବେଳେ ଇମ୍ପୋଟାଣ୍ଟ ନୁହେଁ କାହିଁ ସେସବୁ ଡ୍ରଇଂ ବି ଇମ୍ପୋର୍ଟାଣ୍ଟ କାହିଁକିନା ନିଜର ଗୋଟେ ହ୍ୟାପିନେସ୍ ବୋଲି ଜିନିଷ ଅଛି କାହିଁକି ତାଙ୍କେ କରିକିନା ନିଜର ହ୍ୟାପିନେସ୍ କରନ୍ତି ଫ୍ୟାମିଲିକୁ ବି ବିକଜ ଯେବେ ଏବେ ଇଣ୍ଟରନାସନାଲ୍ ୱେରେ ବି ଡ୍ରଇଂକୁ ବି କେତେ ଆଗରେ ନିଆଗଲାଣି ଆଜିକାଲି ତ କଲେଜ ମାନଙ୍କରେ ବି ସବୁଆଡ଼େ ପାର୍ଟିସିପେଟ କରୁଛନ୍ତି ପ୍ରୋଗ୍ରମ୍ ସବୁ ହଉଛି ଯେମିତି ଡିବେଟ୍ ଥାଏ ସେମିତି ଡ୍ରଇଂ ପ୍ରୋଗ୍ରାମ ବି ହେଲାଣି ସେଠି ସବୁ ପ୍ରକାରର ଡ୍ରଇଂ ପ୍ରୋଗ୍ରାମ୍ ଯାକ ହୁଏ